ଯେତେବେଳେ ଆମେ ଗୋଟିଏ ଗଛ ଲଗାଇ ଥାଉତାକୁ ଆମେ ପ୍ରଥମେ ଗାତ ଖୋଳି ତାର ଚାରି ଆଡ଼େ ମାଟିଟିକୁ ଏବଂ ତାର ବାଡ଼ ଦେଇଥାଉ ଯଦି ଗଛର କିଛି ଅସୁବିଧା ହୁଏ ତାହେଲେ ଆମେ ତାକୁ ବିଭିନ୍ନ ପ୍ରକାରର ସାରର ମଧ୍ୟ ବ୍ୟବହାର କରିଥାଉଯେପରିକି ୟୁରିଆ ସାର ଗୁର୍ମର ପଟାସ ଏହିଭଳି ମଧ୍ୟ ଆମେ ସାର ବ୍ୟବହାର କରିଥାଉ ଏହା ଦ୍ଵାରା ଗଛର ବୃଦ୍ଧି ପାଇବ ଏବଂ ଫଳ ଆସିବା କିମ୍ବା ଫୁଲ ଫୁଳିବାରେ ବହୁତ ସାହାଯ୍ୟ କରିଥାଏ ଏଭଳି ଦରକାରଟି ହେଲେ ଗଛଟିକୁ ଆମେ ଭଲ ଭାବରେ ରଖି ପାରିବା ଏବଂ ଏଥି ପାଇଁ ଆମେ ତାର ସ୍ଵତନ୍ତ୍ର ମାଟି ଦୋର୍ଶା ମାଟି ଉର୍ବରତା ମାଟି ଆମକୁ ଦେବାକୁ ପଡ଼ିଥାଏ